ହଁ ସାର୍ ହଁ ଆକ୍ଚୁଆଲି ହଁ ଆମେ ଆସିଥିଲୁ ଟିକିଏ ଆସିଥିଲି ମୋବାଇଲ ନେବାପାଇଁ କ'ଣ କ'ଣ ସେଟ୍ ଅଛି ଟିକିଏ କହନ୍ତୁ ନା ହୁଁ ଦେଖାନ୍ତୁ ମୁଁ ଦେଖେ ଆଗ ମୋତେ ଯେଉଁଟା ଠିକ୍ ଲାଗିବ ଟିକିଏ ମାନେ କମ ରେଟ୍ରେ ଭଲ ଜିନିଷ ହୋଇଥିବ ଆପଣ ଦେଖାନ୍ତୁ ଆଣ୍ଡରଏଡ଼୍ ସେଟ୍ର ଟିକିଏ ଦେଖାନ୍ତୁ ମୁଁ ଦେଖେ ଆଉ ମୋତେ ଯେଉଁଟା ଠିକ୍ ଲାଗିବ ରେଟ୍ ଠିକ୍ ରେଟ୍ ପସନ୍ଦ ହେବ ତାହେଲେ ନେବି ଆଉ ଆପଣ ଦେଖାନ୍ତୁ ଦେଖେ କେତେ ଅଛି ତ

ଆପଣ ଦେଖାନ୍ତୁ ଭିବୋର ଦେଖାନ୍ତୁ ତା ରେଟ୍ କ'ଣ କେମିତି ଅଛି ନାହିଁ ରେଟ୍ ଟିକିଏ ହଁ ସାର୍ ରେଟ୍ ଟିକେ ଅଧିକ ହୋଇଯାଉନି ଆମର ତ ଏତେ ବଜେଟ୍ ନୁହେଁ ବଜେଟ୍ ଟିକିଏ କମ ନା ତ ନା ଆକ୍ଚୁଆଲି ତାଠୁ ଟିକିଏ କମରେ ହେଲେ ହେବନି ନା ତାଠୁ କମରେ ଅଲଗା ସେଟ୍ ଦେଖାନ୍ତୁ ଯଦି ଏମ୍ ଆଇ ନ ହେଉଛି ଅଲଗା ସେଟ୍ କିଛି ଦେଖାନ୍ତୁ ନା ନା ସେ ନା ନା ସେଗୁଡ଼ାକ ଦରକାର ନାହିଁ ସେ ଚାଇନା ସେଟ୍ ନେଇ କ'ଣ କରିବୁ ଏହି ଗୋଟେ ଭଲ ସେଟ୍ ଦେଖାନ୍ତୁ ଯେଉଁଟା କି କମ ପଇସାରେ ହୋଇଥିବ ବ୍ୟାଟେରୀ ଚାର୍ଜ ଭଲ ରଖୁଥିବ ବ୍ୟାକ୍ଅପ୍ ଭଲ ରଖିବ ସେହି ଟାଇପ୍ର ସେଟ୍ ଟିକିଏ ଦେଖାନ୍ତୁ ସାର୍ ନଅ ହଜାର ଫୋନ ତ ଅଧିକ ରେଟ୍ ହୋଇଯାଉଛି ତାଠୁ କମ ରେଟ୍ କି ଆଉ ହେବନି ଆଜ୍ଞା ନା ସାର୍ ହ୍ୟାଙ୍ଗ ହେବ ତାକୁ ନେଇ କ'ଣ କରିବୁ ନା ସାର୍ ଟିକିଏ ହେଲେ କ'ଣ ହେଲା ଆମେ ଯଦି ସେ ହ୍ୟାଙ୍ଗ ହେବ ସେ ସେଟ୍ ଯଦି କୌଣସି କାମକୁ ନ ଆସିବ ତାକୁ ଦେଖନ୍ତୁ ମୁଁ ଯଦି ଦେଖନ୍ତୁ ସାର୍ ମୁଁ ଯଦି ପଇସା ଦେଇକି ନେବି ତ ଦୁଇ ଚାରି ବର୍ଷ ଭିତରେ ଖରାପ ହୋଇଯିବ ତ କ'ଣ କରିବା ସେୟାକୁ ନେଇକି ଲାଭ କ'ଣ ମୋର ହେବ ସାର୍ ଆଉ ଅଧିକ କଷ୍ଟ୍ ତ ହୋଇପାରୁନି ଦେଖିବା ଆଜ୍ଞା ହଁ ଠିକ୍ଅଛି ମୁଁ ଦେଖୁଛି ଆଉ